ଆମର ଗୋ ପଶୁପାଳନ ଦ୍ବାରା ଆମର ଯେଉଁ ଆମେ ରଖୁ ଗୋରୁ ଗାଈ ଚାଷ ପରେ ଆମେ ଗୋରୁ ଗାଈ ବଳଦ ଦ୍ଵାରା ଆମେ ଚାଷକରୁ ତା ଚାଷରୁ ମଳ ଦ୍ଵାରା ଆମେ ଗୋଟେ ଜାଗରେ ଖତ ଗାଡ଼ିଆ କରୁ ଗୋଟେ ଜାଗରେ ଖତକୁ ରଖୁ ସେଇ ଗୋବରକୁ ଜମାଟକୁ ବର୍ଷ ଶେଷରେ ଆମ ବିଲରେ ନେଇ ପକାଉ ବିଲରେ ପକେଇଲେ ସେ ଗୋବର ଦ୍ଵାରା ବହୁତ ବଡ଼ହୁଏ ବିଲର ଭଲ ଫସଲ ବି ଭଲ ହୁଏ ସାର ଠାରୁ ଭଲ କାମଦିଏ ତା ଦ୍ଵାରା ବହୁତ ସୁବିଧା ହୁଏ ଆମକୁ ଗୋଟେ ବର୍ଷର ଜିନିଷର ଯେତିକି କମ୍ପୋଷ୍ଟ ବାହାରେ ଗୋରୁ ଗାଈର ନଷ୍ଟ ନକରି ଗୋଟେ ଜାଗାରେ ସୁରକ୍ଷିତ କରି ରଖୁ ବର୍ଷ ଶେଷରେ ଆମେ ଧାନ ଚାଷରେ ଉପଯୋଗ କରୁ ତା ଦ୍ୱାରା ବହୁତ ଆମର ଭଲ ଧାନ ହୁଏ ଭଲ ସାର ବିଲବି ନଷ୍ଟ ହୁଏନି ଆମର ଭଲ ଫସଲ ଭଲ ହୁଏ ଆମେ ବି କୁକୁଡ଼ା ବି ଚାଷ କରୁ କୁକୁଡ଼ା ଭଲ ଫାର୍ମ କରିବା ଦ୍ୱାରା ସେଟାବି ବିଲର କମ୍ପୋଷ୍ଟ ହୁଏ ଯେଉଁ ପନିପରିବା ଆମର ଯେଉଁ ପଚିଯାଉଛି ପନିପରିବା ଚାଷ କରାଯାଏ ତା'ର ପଚିଗଲା ପରେ ତାକୁ ଗୋଟେ ଜାଗାରେ ରଖିଦେଉ ତାକୁ କମ୍ପୋଷ୍ଟ ହେଇ ବିଲରେ ପକାଉ ସେ ବିଲରେ ବହୁ ଭଲ ହୁଏ ଚାଷବାସ ବି ଭଲ ହୁଏ ତ ସାର ଉପରେ ସାର ସାର ଭଳିଆ ଆମେ ତାକୁ ବ୍ୟବହାର ତାକୁ କରୁ ସାର ଦିଆଯାଏ ତାକୁ ଏଟା ବି ଦେଲେ ଅଧିକ ବଳ ହୁଏ ଆମ ବିଲ ବି ଭଲ ସୁରକ୍ଷିତ ରୁହେ ଆମେ ତା ଦ୍ଵାରା ଭଲ ଫସଲ ଭଲ ହୁଏ ପନିପରିବା ଚାଷ ଭଲ ହୁଏ ଗୋବର ଆଉ ଖତ ଏଇସବୁ ଜିନିଷ ଦେଉ ବିଲରେ ଆଉ କୁକୁଡ଼ା ମାଛ ଚାଷ କରାଯାଏ କୁକୁଡ଼ା ନେଣ୍ଡି ଦେଲେ ମାଛ ଭଲ ବଢ଼ନ୍ତି ମାଛ ବି ଭଲ ବେପାର ବ୍ୟବସାୟ ଭଲ ହୁଏ ଏଥି ସବୁ ଦ୍ଵାରା ଆମର ବହୁତ ଉନ୍ନତି ହୁଏ ଆମର ବି ଭଲ ଦୁଇ ପଇସା ଲାଭବାନ ହେଉ ଆମେ ଏ ଜିନିଷକୁ କେବେ ନଷ୍ଟ କରୁନା ନଷ୍ଟ ନକଲେ ଆମର ଗୋଟେ ଜାଗାରେ ରଖି ସୁରକ୍ଷିତ ରଖୁ ବର୍ଷ ଶେଷରେ ଆମେ ଏଇ ଜିନିଷର ବ୍ୟବହାର କରୁ ଆମର ଭଲ ଚାଷ ଭଲ ହୁଏ ଆଉ